ମୁଁ ରୋଷେଇ କାମରେ କରିବାକୁ ଭଲ ଲାଗେ ରୋଷେଇ କାମରେ ବିଭିନ୍ନ ପ୍ରକାର ତରକାରି ବନାଏ ଆଉ ଏହିସବୁ କରିବା ପାଇଁ ମୋତେ ଭଲ ଲାଗେ ଆଉ ତାର ସ୍ୱାଦ ମଧ୍ୟ ହେଉଛି ଅଲଗା ଆଉ ଯେଉଁ ନୂଆ ନୂଆ ଆଇଟମ୍ କରିବା ପାଇଁ ମୋର ମଧ୍ୟ ଇଛା ଅଛି ସେହି ନୂଆ ନୂଆ ଆଇଟମ୍ କଲେ ସେଗୁଡ଼ିକ ହେଉଛି ବହୁତ ସମୟ ଲାଗେ ଆଉ ସେଗୁଡ଼ିକ କରିବା ପାଇଁ ମଧ୍ୟ ମୁଁ ଚେଷ୍ଟା କରେ